ଦେଖନ୍ତୁ ଯେମିତିକି ଆମ ବଗିଚା ଫରେଷ୍ଟ୍ ଗାଡ଼ିଆ ତାଙ୍କ ମାନେ ବହୁତ ଗାଡ଼ିଆକୁ ଲାଇନ୍ ଲାଇନ୍ରେ ଆଇବ ତାଙ୍କ ଗାଡ଼ି ଉପରେ ବଗିଚା ଥିବ ସୁନ୍ଦର ସୁନ୍ଦର ବଗିଚା ଥିବ ମାନେ ଫୁଲ ଗଛ ଏତେ ସୁନ୍ଦର ସୁନ୍ଦର ତ ଥିବ ସମସ୍ତେ ଦେଖିକିରି ମାନେ ବାୟା ହବ ହେଇଟା ନବ ଯେ ଏତେ ସୁନ୍ଦର ସୁନ୍ଦର ବଗିଚା ଆମେ ନବୁ ଏମିତି ଏମିତି କହିବେ ଆମକୁ ଘର ସବୁ ଜାଗାରେ ବଗିଚା ଲଗେଇବି ସେମିତି ଚାଉଳ ପଟାସ ଲଗେଇବେ ଆଉ ଘର ଚାରିପଟେ ଲଗେଇବେ ବଗିଚା କିଣିକି ବି ମାନେ ପାହାଡ଼ ସାଇଡ଼୍ ସବୁ ଜାଗାରେ ଲଗେଇ ପାରିବେ ଯେ ଆପଣ ମାତ୍ର ବଗିଚା ଗୋଟେ ଭଲ୍ ଜିନିଷ ମାନେ ଭଲ୍ ଦିଶିବ ଏମିତି ଗୋଟେ ଜିନିଷ